ହଁ ମୁଁ ଯେତେବେଳେ ରୋଷେଇ କରେ ମୁଁ କିଛି ବି ଯେତେବେଳେ ଖରାପ ହୋଇଯିବ ତା'ହେଲେ ମୁଁ ଯେ ତରକାରୀ ଯଦି ରୋଷେଇ କଲାବେଳେ ଆଜି ଲୁଣ ହୋଇଯିବ ନହେଲେ ରାଗ ହୋଇଯିବ ତା'ହେଲେ କିଛି ବି ଗୋଟେ ଉପାୟ କରିବାକୁ ପଡ଼ିବ ନହେଲେ ତ ତରକାରୀଟା ନଷ୍ଟ ହୋଇଯିବ ସେଥିପାଇଁ ବାଧ୍ୟ ହୋଇକି ମୁଁ କ'ଣ କରେ ଆମର ସେ ପଡ଼ିଶା ଘରକୁ ଯାଇକି ପଚାରିବି ସିଏ ଯଦି କିଛି କହେ ତା'ହେଲେ କରେ ଯଦି ବି କିଛି ନ କହେ ତା'ହେଲେ ମୋତେ କିଛି ବି କରିବାକୁ ପଡ଼ିବ ସେଥିପାଇଁ ବୋଲିକି ମୁଁ ଗୋଟିଏ ଧଳା ପେପର ଆଣିକି ତରକାରୀ ଉପରେ ପକେଇଦେବି ତାହେଲେ କିଛି ଲୁଣ ଝିକି ଦେବ ନାଇଁ ଯଦି କିଛି ଅଟାରେ ଗୁଳା କରିକି ତରକାରୀରେ ଛାଡ଼ିଦେବି ତାହେଲେ ସେଇଟା ବି କିଛି ଅଂଶ ସେଥିରେ ଝିକି ଟାଣି ନେଇକି ପଳାଇବ ଏମିତି କରିକି ତରକାରୀକୁ ମୁଁ ଠିକ୍ ବାଗେଇକି ବନେଇଦିଏ ତା'ପରେ ସେଥିରେ ଆମ ଘରେ ସମସ୍ତେ ତରକାରୀ ଖାଇକି ଆମେ ଖୁସିରେ ରହୁ